ହଁ ମୁଁ ଏକ ପୁସ୍ତକ ପଢ଼ିଛି ତାହା ବହୁତ ମଜାଦାର ହୋଇଅଛି ସେ ପୁସ୍ତକଟି ହେଉଛି ବ୍ୟାସକବି ଫକିର ମୋହନଙ୍କର ପେଟେଣ୍ଟ ମେଡ଼ିସିନ କାହାଣୀଟି ସେହି କାହାଣୀରେ ଆମେ ଏବେକା ଜମା ଏବେକା ଦୁନିଆରେ ଦେଖିଲେ ଯେଉଁ ସ୍ଵାମୀମାନେ ତାଙ୍କ ସ୍ତ୍ରୀଙ୍କ ଉପରେ ହାତ ଉଠାଉଛନ୍ତି ତାଙ୍କୁ ଏହିଭଳି ଉଚିତ ଶିକ୍ଷା ଦେବା ଉଚିତ ଯାହାଫଳରେ ସେମାନେ ଅବାଟରୁ ବାଟକୁ ଆସିଯାଇ ପାରିବେ